କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ଅଧିକ ଅର୍ଥ ଖର୍ଚ୍ଚ କରିବା ସହିତ ଅଧିକ ପାଣ୍ଠି ମଧ୍ୟ ପ୍ରଦାନ କରିବା ଉଚିତ ମୁଁ ଯଦି ମତେ ସୌଭାଗ୍ୟ ମିଳେ ତେବେ ମୁଁ ଭାରତରେ କ୍ରୀଡ଼ାକ୍ଷେତ୍ରରେ ଉନ୍ନତି କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବି ଯଥା ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ନୂତନ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ମୁଁ ତିଆରି କରିବା ପାଇଁ ଆଗେଇ ଯିବି ଏବଂ ସେଥିରେ ସେମାନଙ୍କର ରହିବା ଖାଦ୍ୟ ଯୋଗାଣ ଏବଂ ଖେଳର ଉପକରଣ ସବୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ଏବଂ ଦେଶର ଥିବା ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କୁ ପିଲାମାନଙ୍କର କ୍ରୀଡ଼ାର କ୍ରୀଡ଼ାର ପ୍ରଶିକ୍ଷଣ ନିମନ୍ତେ ନିଯୁକ୍ତି ଦିଆଯିବ